ଭାବରେ ମୁଁ ବହୁତ ଗର୍ବିତ ଯାହାକି ଆମ ଓଡ଼ିଆ ଭାଷା ଇଣ୍ଟରନ୍ୟାସନାଲ୍ ଭାଷାରେ ବି ଦେଖାଯାଉଛି ତ ଓଡ଼ିଆ ବହୁତ ଉପରକୁ ଉଠିଲାଣି ଓଡ଼ିଆ ଭାଷା ହିଁ ଆମର ଶ୍ରେଷ୍ଠ ଭାଷା ଆମକୁ ଓଡ଼ିଆ ଭାଷାରେ ବହୁତ ଗର୍ବ ସଂସ୍କୃତିରେ ଇତିହାସ ବହୁତ ଓଡ଼ିଆକୁ ବହୁତ ପ୍ରାଧାନ୍ୟ ଦେଉଛନ୍ତି ତ ଓଡ଼ିଆ ହିଁ ଓଡ଼ିଆ ଭାଷାକୁ ଲୋକ ହୋଇ ଆମେ ବହୁତ ବହୁତ ବହୁତ ବହୁତ ଗର୍ବିତ ତ ଏମତି ଓଡ଼ିଆ ଭାଷାକୁ ଶ୍ରେଷ୍ଠ ଭାଷା ଭାବେ ଆଗକୁ ପରିଗଣିତ କରାଯିବ